ମ୍ୟାଡମ ମୋ ଗାଡ଼ିରେ ତେଲ ଦେଲେ କେତେ ଟଙ୍କାର ପକେଇଲେ ପେଟ୍ରୋଲ୍ ଠିକ ଅଛି ମୁଁ ପଇସାଟା ଦେଇଦେଉଛି ଫୋନପେ କରିବି ନା କ୍ୟାସ ଦେବି ଆଜ୍ଞା ମୁଁ ଫୋନପେ କରିଦେଉଛି ଚେକ କରିଦିଅନ୍ତୁ ଗଲା ନା ନାଇଁ ଆଜ୍ଞା ମୁଁ ଏଇ ସମଲେଶ୍ୱର ମନ୍ଦିରକୁ ଯିବି ଜେ କେତେ ଦୂର ରାସ୍ତା କେଉଁ ପଟେ ଗଲେ ସିଧା ମାନେ ସଟ୍କାଟ୍ ପଡ଼ିବ ଆଜ୍ଞା ସେଠି ପାର୍କିଙ୍ଗ ରାସ୍ତା ଅଛି ସେ ସେଥିରେ ସେଠାରେ କେମିତି ସବୁ ଭିଡ଼ କିଛି ମାନେ ପବ୍ଲିକ ପ୍ଲେସ କିଛି ଜନ ଗହଳି ଜାଗା ଅଛି କି ଆଉ କ'ଣ ଆଉ କୌଣସି ସର୍ଟକଟ୍ ରାସ୍ତା ଦେଇକି ଗଲେ କିଛି ସୁବିଧା ଅସୁବିଧା ହେବନି ତ ଭଲ ରାସ୍ତା ଅଛି ଆପଣଙ୍କ ଦୟାରୁ ମୁଁ ଠିକ ଭାବରେ ଯାଇକି ସମଲେଶ୍ୱରୀ ମନ୍ଦୀରଙ୍କୁ ସମଲେଇ ମାଁଙ୍କୁ ଆପଣଙ୍କ ବିଷୟରେ ସବୁ କିଛି ଜଣେଇଦେବି ଆପଣ ଯେହେତୁ ମୋତେ ଏତେ ସାହାଯ୍ୟ କରିଥିବାରୁ ଆପଣଙ୍କୁ ଜଣେଇଦେବି ସମଲେଇ ମାଁଙ୍କ ପାଖରେ ଆପଣଙ୍କ ସମ୍ବଲପୁରରେ ସମଲେଇ ମନ୍ଦିରକୁ ଦେଖିବା ପାଇଁ ସମସ୍ତେ ଆସନ୍ତି କୋଉ କୋଉ ଯାଗାରୁ ଆସିଥାନ୍ତି ଆମ ଘର ମୟୁରଭଞ୍ଜ ଆପଣ ବି କେବେ ସୁବିଧା ଦେଖିକି ଆମ ମୟୁରଭଞ୍ଜ ଆଡ଼େ ବୁଲି ଆସିବେ ଆମ ମୟୁରଭଞ୍ଜରେ ବି ବହୁତ ପ୍ରକାର ଦେବାଦେବୀ ଅଛନ୍ତି ବହୁତ ସୁନ୍ଦର ସୁନ୍ଦର ଯାଗା ମଧ୍ୟ ଅଛି ବୁଲିବା ପାଇଁ ନିଶ୍ଚୟ ଆସିବେ ହଉ ଆଜ୍ଞା ମୋ ଫୋନ ନମ୍ବର ବି ରଖିନିଅନ୍ତୁ ସେଭେନ ଏଇଟ ଫୋର ସିକ୍ସ ନାଇନ ଫାଇବ ସେଭେନ ୱାନ ଏଇଟ ସିକ୍ସ ଆମର ଭି ସେଇ ମୟୁରଭଂଜ ଜିଲ୍ଲା ପାଖା କିଚକଶ୍ୱରୀ ମନ୍ଦିର ଅଛି ନିହାତି ବୁଲିଆସିବେ ହଉ ଠିକ ଅଛି ମୁଁ ତାହାଲେ ଯାଉଛି ରଖୁଛି